ନବରଙ୍ଗପୁର ଜିଲ୍ଲାରେ ସାଇଲୋଡ଼ି ଢେମ୍ସା କନ୍ଧ ପରଜା ଢେମ୍ସା ନାଚ ହୁଏ ସାଇଲୋଡ଼ି ତ ଏହିସବୁ ଭାଷାର ବହୁତ ସେନେ ଓ ବହୁତ ହିଁ ବିଚାର କରାଯାଏ ଏହି ଭାଷାରେ ହିଁ ସବୁ କଥାବାର୍ତ୍ତା କରାଯାଏ ଏହି ଭାଷାରେ ହିଁ ସବୁ ଚାଲେ ଜନଜାତି ଗଣ୍ଡ୍ ହୋଇଗଲେ ଗଣ୍ଡ୍ ଜନଜାତି ହୋଇଗଲେ ତାଙ୍କର ସଂସ୍କୃତି ମୋଷ୍ଟ୍ଲି ଆଦିବାସୀ ରୁହେ ଗଣ୍ଡ୍ ଆଉ କନ୍ଧ ପରଜା ସେହି ଜନଜାତିର ଲୋକେ ଅଧିକା ରୁହନ୍ତି ନବରଙ୍ଗପୁରରେ ତାଙ୍କର କଲ୍ଚର୍ ବହୁତ ହି ବ୍ରାଇଟ୍ ଏ ତାଙ୍କର୍ ଆଦିବାସୀ ଜନଜାତି ଭିତ୍ରେ ହିଁ ସିମିଲାରିଟିଜ୍ ବହୁତ୍ ଅଛେ ଡିସ୍ସିମିଲାରିଟି ବି ଅଛେ ତାଙ୍କର୍ ଗୁଟେ କମନ୍ କଲ୍ଚର୍ ସେୟାର୍ କର୍ସନ୍ ନବରଙ୍ଗ୍ପୁର୍ରେ ଆଉ ବହୁତ୍ ହି କଥାବାର୍ତ୍ତା ସିମିଲାର୍ ଲାଗେ କରଣ୍ ଶିଖ୍ ବ୍ରାହ୍ମଣ୍ ଏଇସବୁ ବି ରହେସନ୍ ସେନ ହିନ୍ଦୀ ଆଉ ଓଡ଼ିଆ ବି କୁହାଯାଏ ଯେହେତୁ ଓଡ଼ିଶା ଷ୍ଟେଟ୍ରେ ଓଡ଼ିଆ ବି କୁହାଯାଏ ସେନ ବାକି ମୋଷ୍ଟ୍ଲି ଗଣ୍ଡ୍ କନ୍ଧ ପରଜା ସେଇଠି ବସବାସ କରନ୍ତି